ହଁ କିଏ କହୁଥିଲେ ଆଜ୍ଞା କ'ଣ ବ୍ଲଡ୍ ପଡ଼ୁଛି କଳା କଳା କ'ଣ ହେଉଛି ଆଜ୍ଞା

ଆଚ୍ଛା ମୁଁ ତ ସବୁଥରକ ଭଲ ଭଲ ମେଡିସିନ୍ ଲେଖିଛି ତମେ ଠିକ୍ ଟାଇମ୍ରେ ୟୁଜ୍ କରିନ କି ହଁ ତ ତାହଲେ ତ ଭଲ ହେଇଯିବା କଥା ଭଲ କାଇଁକି ହେଇନି ତ ଠିକ୍ ଟାଇମ୍ରେ ଖାଉ ନଥିବ କି ଆଉ କିଛି ଅସୁବିଧା ଥିବ ଆଉ କିଛି ଇଆଡ଼ୁସାଡ଼ୁ ଖାଉଛ କି ଭଲ ହେଇଯିବା କଥା ଭଲ ହେଉନି ତ ମୁଁ ଆଉ ଜଣେ ଡ଼କ୍ଟରଙ୍କ ପାଖକୁ ଆପଣଙ୍କୁ ପଠେଇବି ତାଙ୍କ ନାଁ କହିଦେବି ଆପଣ ତାଙ୍କ ପାଖରେ ଯାଇକି ଚେକ୍ଅପ୍ କରିଦେବେ ବାହାରେ ଭୁବନେଶ୍ୱରରେ ସେ କ'ଣ କହୁଛନ୍ତି ଦେଖିବା ଭଲ ହେଉଛି କି ନ ହେଉଛି ଟେଷ୍ଟ୍ କରିବା ଭଲ ତ ନିହାତି ହେବ ତ ଟିକେ ଟେଷ୍ଟ୍ କରିଦେବା ଆମେ ପ୍ରଥମେ ତମର କ'ଣ ପାଇଁ ଏମିତିଆ ହେଲା ତ ଭଲ ହେଇଯିବା କଥା ଏତେ ଥର ମେଡିସିନ୍ ଖାଇଲାଣି ଏତେ ଥର ଆସିଲାଣି କହୁଛ ପୁଣି କହୁଛ ଏତେ ଥର ଆସିବା ଯେହେତୁ ତମେ ଆସିଲଣି ଏତେ ଥର ତମର ଭଲ ହେଇଯିବା କଥା ଭଲ ହେଇନି ଯେହେତୁ ଟେଷ୍ଟ୍ଟା କରିଦେବା ବ୍ଲଡ୍ ପଡୁଛି ଆଚ୍ଛା ହଉ ମୁଁ ସେ ଡ଼କ୍ଟରଙ୍କ ନାଁ ଆସିଲେ ମୋ ପାଖକୁ ମୁଁ ଲେଖିକି ତୁମକୁ ଦେଇଦେବି ତମେ ସେ ଡ଼କ୍ଟରଙ୍କ ପାଖକୁ ଯାଇକି ପରାମର୍ଶ କରିଦେବ ସେ ତମକୁ କ'ଣ କ'ଣ ହେବ କହିଦେବେ ଟେଷ୍ଟ୍ କରିଦେବେ ମେଡ଼ିସିନ୍ ଦେବେ ଖାଇଲେ ଭଲ ହେଲାକି ନାଇ ତମେ ଆଉ ଥରେ ତାଙ୍କ ସାଙ୍ଗରେ କଥା ହେଇଯିବ ନହେଲେ ମୋତେ କହିଲେ ମୁଁ ତାଙ୍କ ସାଙ୍ଗରେ ଯୋଗଯୋଗ କରିବି ଓକେ

ହଁ ମୁଁ ତାଙ୍କୁ ଫୋନ୍ କରିକି ମୁଁ ଯୋଗଯୋଗ କରିକି ତମକୁ ପଠେଇ ଦେବି ତମକୁ ଠିକଣା ଦେଇଦେଲେ ତମେ ପହଞ୍ଚି ଗଲେ ତାଙ୍କ ସାଙ୍ଗରେ ପରାମର୍ଶ କରିଦେବ ସେ ସବୁଦିନ ଆସୁନାହାନ୍ତି ସେ ସ୍ପେଶାଲିଷ୍ଟ୍ ନା ସପ୍ତାହ କୁ ଦୁଇ ତିନି ଥର ଖଣ୍ଡେ ଆସୁଛନ୍ତି ମୁଁ ଗୁରୁବାର ଆଉ ସୋମବାର ବୁଧବାର ଭିତରେ ସେ ତିନି ଦିନ ଖଣ୍ଡେ ଆସୁଛନ୍ତି ଆଉ ଆସୁନାହାନ୍ତି ତ ମୁଁ ତାଙ୍କ ସାଙ୍ଗରେ କଥା ହେଇକି ତମକୁ ତାଙ୍କ ପାଖକୁ ପଠେଇବି ଆଡ୍ରେସ୍ଟା ଆସିକି କାଲି ମୋ'ଠୁ ନେଇଯିବ ଓକେ ହଉ ମୁଁ ରଖୁଛି ଏବେ ତାହେଲେ ତମେ ମେଡ଼ିସିନ୍ ଠିକ୍ ଟାଇମ୍ରେ ଖାଅ ଯଦି ଭଲ ହେଇଗଲା ତ ଭଲ ଯଦି ନହେଲା କାଲି ଭିତରେ ଭଲ ତାହେଲେ ଆସିବ ମୁଁ ସେ ଡ଼କ୍ଟରଙ୍କ ସାଙ୍ଗରେ ତମକୁ ଯୋଗାଯୋଗ କରେଇକି କଥା କରେଇଦେବି ତ ତମେ କାଲି ଯିବ ହାରି ଓକେ ହଉ ହଁ ହଁ ହଉ ହଁ ହଉ କାଲି ଆସ ରଖୁଛି ତାହେଲେ